ଆମେ ମାନୁଥାଉ ଯେ ଚାଷ ପାଇଁ ସମ୍ପୂର୍ଣ୍ଣ ଭାବେ ପାଣିପାଗ ଦରକାର ହୋଇ ଆବଶ୍ୟକ ରହିଅଛି ପାଣିପାଗ ବିନା କୌଣସି ଚାଷ ସହଜରେ ହେଇପାରି ନ ଥାଏ ଏଣୁ ପାଣିପାଗ ବିନା କୌଣସି ଚାଷ ବି ହୋଇପାରିବ ନାହିଁ ଏଣୁ ଆମେ ଆମର କୃଷକମାନେ ଅଧିକ ପାଣିପାଗ ଉପରେ ଅଧିକ ଗୁରୁତ୍ୱ ଦେଇଥାଉ ପାଣିପାଗ ଠିକ୍ ସମୟରେ ବା ଠିକ୍ ସମୟେ ବର୍ଷା ନ ହେଲେ ଆମେ ଚାଷ କରିଥିବା ଜମି ଗୁଡ଼ିକରେ ଠିକ୍ ଭାବରେ ବର୍ଷା ନହେଲେ ବା ପାଣି ପାଣି ଆସେ ନାହିଁ ଏହିପରି ଭାବେ ଫସଲ ଗୁଡ଼ିକ ନଷ୍ଟ ହୋଇଥାଏ ଏଣୁ ଆମେ ଏବେ ଫସଲ ନଷ୍ଟ ହେଲେ ଆମ ପାଖରେ କିଛି ବିକଳ୍ପ ବିକଳ୍ପ ନଥାଏ ଏଣୁ ସରକାରଙ୍କ କୌଣସି ପ୍ରକାରର କୃଷି ଋଣ ଛାଡ଼ କିମ୍ବା ଏହିପରି କିଛି ତତ୍ଵ ନ ରହିଥିବାରୁ ଆମ ଆମ ଓଡ଼ିଶାରେ ଥିବା କୃଷକମାନେ ବହୁତର କୃଷକ ନିଜ ଜମିକୁ ପଡ଼ିଆ ବା ବନ୍ଧ ରଖି ଅନ୍ୟ ଦେଶକୁ କାମ କରିବା ପାଇଁ ଚାଲିଯାଆନ୍ତି କାହିଁକି ନା ସରକାରଙ୍କ ସରକାରଙ୍କ ଠାରୁ ଆସବା ଲୋନ୍କୁ ସେପରି ସେମାନେ ଯେପରି ଯେମିତି ଭାବେ ବି ସମ୍ମାନ କରିବେ ସେଇ ଲୋନ୍କୁ ନିଜେ ତାଙ୍କ ଭରି କରିବେ କିପରି ଭାବେ ବି ତେଣୁ ସେମ୍ ଆଜି ଏବେ ଅଧିକାଂଶ କୃଷକ ନିଜର ଲୋନ୍କୁ ସମ୍ପୂର୍ଣ୍ଣ କରିବା ପାଇଁ ସମ୍ପୂର୍ଣ୍ଣ କରିବା ପାଇଁ ବା କୃଷକକୁ ଜମିକୁ ବାହାରକୁ ଚାଲିଯାଆନ୍ତି ଯେପରିିକି ତାମିଲନାଡ଼ୁ ଗୁଜୁରାଟ ଏଭଳି ସ୍ଥାନକୁ ଚାଲିଯାଆନ୍ତି ତେଣୁ କୃଷକ ତେଣୁ ମୁଁ ତେଣୁ ମୁଁ ସରକାରଙ୍କୁ ଅନୁରୋଧ କରୁଛି ଯେ ଆମ ଏହି ବର୍ଷ କୃଷି ଋଣ ଛାଡ଼ କରିବାକୁ ଏହି ଆମ ଗ୍ରାମରେ ବହୁଥର ଫସଲ ନଷ୍ଟ ହେବାରୁ ପାଞ୍ଚ ଜଣ କୃଷକ ନିଜ ଜୀବନ ବିଷ ଖାଇ ନିଜ ଜୀବନ ହାରି ଦେଇଛନ୍ତି ଓ ବହୁତ ଗୁଡ଼ିଏ ଏଣୁ ଏହା ଫସଲ ପାଣିପାଗ ଠିକ ନ ରହିବାରୁ ଆମ ବହୁତ ଗୁଡ଼ିଏ କଷ୍ଟ ବା କଷ୍ଟର ସମ୍ମୁଖୀନ ହୋଇପାରୁ